ଆମେ ଯେନ୍ ଗଛ୍ ଗୋଟେ ଜଗାସୁଁ ଚାଷ୍ ବାସ୍ କରସୁଁ ପନିପରିବା ଯେନ୍ ଘରେ ଟିକେ ଲଗାସୁଁ ଆମର୍ ବେର୍ ଖେରି ବେଲେ ସେଇଟା ନିଜେ ନିଜେ ବି ଚେଷ୍ଟା କରସୁଁ କେନ୍ତି କରି ଭଲ୍ ସେ ସେଇଟା ହେବା ଫଲ୍ବା ଆଉ ଲୁକଙ୍କ ଠାରୁ ବି ବୁଝସୁଁ କେନ୍ ସାର୍ ଦେଲେ କିନ୍ କେନ୍ତା ଖତ୍ ଦେଲେ କେନ୍ତାକରି କୁଡ଼ି କେଁଚିକରି ଲଗାଲେ ଆଟ୍ ଦିନେ ଥରେ କି ଚାର୍ ଦିନେ ଥରେ ସେଟାକେ ଦୁବାରା ଉର୍ବର୍ କରି କରି ସେଟାକେ କୁଡ଼ା କେଚା ଟିକେ ଟିକେ କରୁଥିଲେ ଆଟ୍ ଦିନେ ଥରେ ପାନ୍ ଦଉଥିଲେ ଦୁଇଦିନେ ଥରେ ପାନ୍ ଦଉଥିମୁଁ ଆଉ ପାନ୍ ସବୁବେଲେ ଟିକେ ଟିକେ ଥିବାର୍ କଥା ବେଲେ ଶୁଖି ନାଇଁଯିବାର୍ କଥା ବୋଲିକି ନିଜେ ବି ଚେଷ୍ଟା କରସୁଁ ଆଉ ଲୋକଙ୍କ ଠାରୁ ବି ଟିକେଟିକେ ବୁଝସୁଁ ଯେନ୍ ମାନେ ଭଲ୍ ଭଲ୍ ଚାଷୀ ଆନ୍ ଭଲ୍ ଭଲ୍ ତାଙ୍କର୍ ଚାଷ୍ ଭଲ୍ ରହୁଛେ ସେମାନଙ୍କର୍ ଆଇଡ଼ିଆ ବେଶୀ ଥିବା ବୋଲେ ତାଙ୍କନୁଁ ଟିକେ ଟିକେ ପଚାରି ନେସୁଁ ଆଉ ସେ ହିସାବରେ ଆମେ ବି ନିଜର୍ ଘରେ ଲଗାସୁଁ ଗଛ୍ ଖୁତ୍ ତୁଣ୍ ଶାଗ୍ ଫଲ୍ ଫୁଲ୍ ମାନେ ଗଛ୍ ହେଲା ଫୁଲ୍ ଫୁଲ୍ ଗଛ୍ ଜଗାଲେ ଯେତେ ଦେଘଭାଲ୍ କଲେ ସେ ଫୁଲ୍ ହେଥେ ଫଲସିଁ ଆଉ ଟିକେ ଟିକେ ଦୁଇ୍ ଦିନେ ତିନ୍ ଦିନେ ଥରେ ଥରେ ସେ ମାଟ୍ କେ ଟିକେ ଟିକେ ଚିର୍ମୂଲ୍ ଚିର୍ମୂଲି କେ ଟିକେ ଟିକେ ଉର୍ବର୍ କରିନଉଥିଲେ କୁଡ଼ିକଡ଼ି କରି ଟିକେ ଉଷାସ୍ ଉଷାସ୍ ହେବା ବୋଲେ ଜଲଦି ଫଲ୍ ମାନେ ଫୁଲ୍ ଫଲ୍ ହେବା ଆରୁ ଗଛ୍ ବି ବେଶୀ ଟାଇଟ୍ ନାଇଁ ରହେ ଠିକ୍ ଢ଼ିଲା ରହିକରି ଭଲ୍ ସେ ବଢ଼ିପାର୍ବା